ମୁଁ ଗୋଟିଏ ଏସ୍ ଏଚ୍ ଜି ଗ୍ରୁପର ବୈଠକର ପ୍ରେସିଡ଼େଣ୍ଟ ଅଛି ସେଥିରେ ଆମର ଗୋଟିଏ ଚ୍ୟାଲେଞ୍ଜ ବା ପ୍ରୋଜେକ୍ଟ ଆସିଥିଲା ମୋ ଗୋଷ୍ଠୀକୁ ଗୋଟିଏ ପିଠା ପ୍ରୋଜେକ୍ଟ ମିଳିଥିଲା ଯାହାକୁ ମୁଁ ଏହି କାର୍ଯ୍ୟର ସମ୍ମୁଖୀନ ହୋଇଥିଲି ଏହାକୁ ପରିଚାଳନା କରିବା ପାଇଁ ମୋର ଦଶ ଜଣ ମାଉସୀମାନଙ୍କୁ ଡାକି ଗୋଟିଏ ବୈଠକ ବସାଇଥିଲି ସେ ବୈଠକରେ ଆଲୋଚନା ମଧ୍ୟ କଲି ଆମେ କିପରି ପିଠା କରିବା କିଏ କେଉଁ ପିଠା କରିବ କେଉଁ ପିଠାରେ କଣ କଣ ଦରକାର ପଡ଼ିଥାଏ କେତେ ଟଙ୍କା ଆମର ଖର୍ଚ୍ଚ ହେବ ଏ ସବୁ ଆମେ ହିସାବ କଲୁ ତାପରେ ଗୋଟିଏ ଖାତାରେ ଯେମିତି ଗ୍ରୁପ ଖାତା ଥାଏ ଗୋଟିଏ ସେ ଖାତାରେ ସେସବୁ ଜିନିଷ ଲେଖିଲୁ ହିସାବ କଲୁ କେଉଁ ମାଉସୀ କେଉଁ ପିଠା କରିବେ କିଏ ନୂଆ ଧରଣର ପିଠା ଜାଣିଛନ୍ତି ଏସବୁ ଆଲୋଚନା କରି ଆମେ ଏହି ପ୍ରୋଜେକ୍ଟକୁ ଭଲ ଭାବରେ ପରିଚାଳନା କରିପାରିଥିଲୁ